ମୁଁ ଗୋଟିଏ ଅନ୍ଲାଇନ୍ରୁୁ ଫ୍ଲିପକାର୍ଟର ହଁ ପେନସିଲ ବକ୍ସ ଅର୍ଡ଼ର କରିଥିଲି ଏହା ମଧ୍ୟ ଦେଖିବାକୁ ସୁନ୍ଦର ସୁନ୍ଦର ମଧ୍ୟ ଥିଲା ଏହା ଭଲ ଦେଖିବାକୁ କଲର୍ ମଧ୍ୟ ଭଲ ଦେଖିବାକୁ ମିଳିଥିଲା ଏହା ଦା ମଧ୍ୟ କମ୍ ଥିଲା ଏହାକୁ ଅର୍ଡ଼ର କଲା ପରେ ଏହାକୁ ସାଙ୍ଗସାଥି ମଧ୍ୟ କହିଥିଲେ ଏହା କଲର୍ ମଧ୍ୟ ଭଲ ଭଲ ଲାଗୁଛି ଏହା ମଧ୍ୟ ଲେଖିବା ମଧ୍ୟ ସୁବିଧା ହବ କିନ୍ତୁ ଏହା ଞ୍ଚାଛିଲା ପରେ ତା'ର ପେନସିଲନ ମୁନ ଭାଙ୍ଗି ଯାଉଥିଲେ ଏହା ମଧ୍ୟ କଲର୍ ମଧ୍ୟ କଲର୍ ମଧ୍ୟ ଏହା ବାହାରି ବାହାରି ବାହାରି ଯାଉଥିଲା